ଡକ୍ଟର୍ ଆଜ୍ଞା ନମସ୍କାର୍ ଆଜ୍ଞା ମୋର୍ ଗୋଡ଼୍ ଦୁଖଉଛେ ମେଡିସିନ୍ ଦେଇଥିଲେ ନାଇଁ ଭଲ୍ ଲାଗ୍ବାର୍ କେଁ ହଁ ଆଜ୍ଞା ଆଜ୍ଞା ନାଇଁ ବଦଲିବାର୍ ଖାଉଛେଁ ତ ହଁ ଆଜ୍ଞା ହସ୍ପିଟାଲ୍ନୁ ଦେଖେଇଥିଲିଁ ପାଖେ ଖାଇଥିଲିଁ ଦୁକାନ୍ରୁ ମେଡିସିନ୍ ଖାଇଥିଲି ଆଜ୍ଞା ହଁ ଆଜ୍ଞା ହଁ ଆଜ୍ଞା ହଁ ଆଜ୍ଞା ହଁ ଗୋଡ଼୍ ତ ଦୁଖଉଛେ ଆଜ୍ଞା ନାଇଁ ଆଗର୍ନୁ ଭଲ୍ ହେବା କେନ୍ତା କଲେ ଭଲ୍ ଲାଗ୍ବା ଆଜ୍ଞା ହଁ ଆଜ୍ଞା ଆଜ୍ଞା ମୁଡ଼୍ କାନ୍ ବି ଦୁଖଉଛେ ଆଜ୍ଞା ସବୁଆଡ଼େ ଟିକେ ଦରଜ୍ ଲାଗୁଛେ ହେନ୍ତା ଗୋଡ଼୍ହାତ୍ ଭଲ୍ ନାଇଁ ଲାଗ୍ବାର୍ ଆଜ୍ଞା ବ୍ଲଡ୍ ଟେଷ୍ଟ୍ ଭି କରିଛେଁ କିଛି ତ ନାଇଁ ବାହାରିବାର୍ ଆଜ୍ଞା ନାଇଁ ଭଲ୍ ଲାଗ୍ବାର୍ ହଁ ଆଜ୍ଞା ହଁ ଚାଲ୍ବାର୍କେ ଭି ଖାଲି ଟିକେ ଭଲ୍ ନାଇଁ ଲାଗ୍ବା ଗୋଡ଼୍ ଦୁଖଉଛେ ବି ଟିକେ ଥଣ୍ଡା ପାଗ୍ ହେଲେ ଦେହ ଟିକେ ଦୁଖଉଛେ ଆଜ୍ଞା

ହାତ୍ ଗୋଡ଼୍ ମୁଡ଼୍ ସବୁ ତ ଦୁଖୁଛେ ଆଜ୍ଞା କିଛି ମେଡିସିନ୍ ଆର୍ ଯେନ୍ ନଉଛେଁ ବି କିଛି କାମ୍ ନାଇଁ ଦବାର୍ ହଁ ଆଜ୍ଞା ଆଜ୍ଞା ଫିର୍ ଆସ୍ବାକେ ପଡ଼୍ବା କେଁ ହଁ ଆଜ୍ଞା